ଆମ ରାଜ୍ୟରେ ବହୁ ସବୁ ଗାଁ ରହିଅଛି କିଛି ଟା ସହର ପାଖରେ ଅଛି ତ କିଛିଟା ସହରରୁ ବହୁ ଦୂର କିଛି ଜଙ୍ଗଲ ମଧ୍ୟରେ ଅଛି ଆଉ ସେ ଗାଁ ଗୁଡ଼ିକ ଲୋକଯାକ ଆଜି ମଧ୍ୟ କିଛି ଶିକ୍ଷା ପାଇପାରିଲେନି କିଛି ସୁବିଧା ପାଇପାରୁ ନାହାନ୍ତି କାହିଁକି ନା ସେମାନଙ୍କ ପାଖରେ ଶିକ୍ଷା ନାଇଁ ଶିକ୍ଷା ନଥିବା ପାଇଁ ତାଙ୍କେ ଆଜି ବହୁ ଜିନିଷରୁ ବଞ୍ଚିତ ହୋଇ ରହୁଛନ୍ତି ଯେମିତିକି ନେଟୱାର୍କ୍ କି ଦେଶ ବିଦେଶର କଥା ଭଲ ପାଠ ପଢ଼ିବା କି କିଛି ବଡ଼ କରିବା ସେସବୁ ଜିନିଷରୁ ତ ସେମାନେ ଯଦି ଶିକ୍ଷିତ ହେବେ ତାହେଲେ ସବୁ ଜିନିଷ ଜାଣିପାରିବେ ଆଉ ଶିଖିବା ପାଇଁ ସେମାନଙ୍କୁ ବହୁ ଜିନିଷ ଦରକାର କାହିଁକି ନା ସେମାନେ ଜଙ୍ଗଲ ମଝିରେ ଅଛନ୍ତି ସେମାନଙ୍କୁ ଟେକ୍ନୋଲୋଜି କ'ଣ ସେମାନଙ୍କୁ ଜଣାନାହିଁ ନେଟୱାର୍କ୍ କ'ଣ ସେମାନଙ୍କୁ ଜଣାନାହିଁ ମୋବାଇଲ୍ ବି ଜଣାନାହିଁ କି ଟିଭି କି କ'ଣ କିଛି ସେମାନେ ଜାଣିନାହାନ୍ତି ଯାହା ଫଳରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ତ ହେଉଛନ୍ତି ଆଉ ଦେଶ ବିଦେଶର କିଛି ଖବର ଜାଣିପାରୁନାହାନ୍ତି କି ଶିକ୍ଷା ବି କରିପାରୁନାହାନ୍ତି କିଛି ସେଇଥିପାଇଁ ସେମାନଙ୍କୁ ଟିଭି ପାଠ ମୁଖ୍ୟ ଜିନିଷ ହେଉଛି ପାଠ ଯଦି ପାଠ ସେମାନେ ପଢ଼ିବେ ତା'ହେଲେ ହିଁ ଆଗକୁ ଯାଇକି କିଛି ଜାଣିପାରିବେ ଟେକ୍ନୋଲୋଜି କିଛି ଜାଣିପାରିବେ ସେମାନଙ୍କୁ ସର୍ବପ୍ରଥମେ ପାଠ ଦରକାର ଶିକ୍ଷା ଦରକାର ତାହେଲେ ହିଁ ସେମାନେ ଆଗକୁ ବଢ଼ିପାରିବେ ଆଉ ତାଙ୍କ ପାଖରେ ତ ନେଟୱାର୍କ୍ ବି ନାହିଁ କି ସେଲଫୋନ୍ କି ମୋବାଇଲ୍ ଫୋନ୍ କିଛି ନାହିଁ ତ ସେତଦ୍ୱାରା ସେମାନେ ଅନ୍ୟ ଦେଶକୁ କି ନିଜର ଅନ୍ୟ ଜିଲ୍ଲାକୁ କି କାହା ସହିତ କି କିଛି ଟେକ୍ନିକାଲ୍ କିଛି ସମ୍ପର୍କ ରଖିପାରୁନାହାନ୍ତି ଯାହା ଚାଲିକି ଯାଉଛନ୍ତି ନହେଲେ ତ ନାଇଁ ଆଉ ବାକି ରହିଲା କିଛି ଖବର୍ ଦାବର୍ ତାଙ୍କ ପାଖରେ ତ କରେଣ୍ଟ ନାହିଁ କି ଟିଭି ନାହିଁ କି ଦୂରର ଖବର କିଛି ବି ନାଇଁ ତ ସେଇଟା ପାଇଁ ଜଙ୍ଗଲରେ ରହୁଥିବା ଗାଁ ଗୁଡ଼ିକୁ ସର୍ବ ପ୍ରଥମେ ଶିକ୍ଷା ଦେବା ଦରକାର ଶିକ୍ଷା ଦେଲେ ହିଁ ସେମାନେ ଆଗକୁ ଯିବେ ଆଉ କିଛି କରିପାରିବେ ନିଜ ପାଇଁ ନହେଲେ ସେମିତି ତାଙ୍କ ଜୀବନ ସେଇ ଜଙ୍ଗଲ ଭିତରେ ହିଁ କଟିଯିବ